ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ପ୍ରକାରର ସୁବିଧା ରହିଅଛି ଯେମିତିକି ଭଲ ଭଲ ହସ୍ପିଟାଲ୍ ଗୁଡ଼ିକ ରହିଅଛି ସମ୍ ହସ୍ପିଟାଲ୍ ଆପୋଲୋ ହସ୍ପିଟାଲ୍ ହାଇଟେକ୍ ହସ୍ପିଟାଲ୍ ଏମିତି ବିଭିନ୍ନ ପ୍ରକାରର ଭଲ ଭଲ ହସ୍ପିଟାଲ୍ ମାନ ରହିଅଛି ସେଠାରେ ରୋଗୀମାନେ ଭଲ ଟ୍ରିଟମେଣ୍ଟ୍ ହେଇପାରୁଛନ୍ତି ହସ୍ପିଟାଲ୍ରେ ବିଭିନ୍ନ ପ୍ରକାରର ସେବା ଦିଆଯାଉଛି ଲୋକମାନେ ବହୁତ ଆରୋଗ୍ୟ ହୋଇ ଘରକୁ ଫେରନ୍ତି ନିଶା ନିବାରଣ ଭୁବନେଶ୍ୱରରେ ବେଶୀ ମାତ୍ରାରେ ହୋଇଥାଏ ସହରାଞ୍ଚଳରେ ଆମେ ଜାଣିଛେ ସହରାଞ୍ଚଳରେ ଅଧିକ ମାତ୍ରାରେ ନିଶା ସେବନ କରନ୍ତି ନିଶା ଖାଇବା ଦ୍ୱାରା ଆକ୍ସିଡ଼େଣ୍ଟ୍ ହୁଏ ବୁଢ଼ାବୁଢ଼ୀ ମାନଙ୍କର ଯେଉଁମାନେ ଯେଉଁ ମାନଙ୍କର ପିଲାମାନେ ତାଙ୍କ ବାପାମାଆଙ୍କୁ ବୁଢ଼ା ଅବସ୍ଥାରେ ଘରେ ରହିବା ପାଇଁ ଦିଅନ୍ତି ନାହିଁ ଫଳରେ ସେମାନେ ବୃଦ୍ଧା ଆଶ୍ରମକୁ ଯାଆନ୍ତି ବିଭିନ୍ନ ପ୍ରକାରର ସେବା ସେଠାରେ ପାଆନ୍ତି ଖାଇବା ପିଇବା ଶୋଇବାର ସବୁ ପ୍ରକାରର ବ୍ୟବସ୍ଥା ବୃଦ୍ଧା ଆଶ୍ରମ ମାନଙ୍କରେ କରାଯାଏ